ସମାଜରେ ସାହିତ୍ୟ କିମ୍ବା ଓଡ଼ିଆ ଭାଷାକୁ ଅଧିକ ଭାବେ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଅଛି କାରଣ ଗୋଟିଏ ଶିଶୁ ଜନ୍ମ ହେବା ପରେ ସେ ଓଡ଼ିଆ ଭାଷାର ଉଚ୍ଛାରଣ କରି ବିଭିନ୍ନ ପ୍ରକାରର କଥାବାର୍ତ୍ତା କରିଥାଏ ଏବଂ ଯେଉଁ ଦେଶମାନଙ୍କରେ ଯେଉଁଭଳି କଥାବାର୍ତ୍ତା ସେହି ଦେଶରେ ଭାଷାରେ ମଧ୍ୟ କଥାବାର୍ତ୍ତା କରିଥାଏ ପୂର୍ବରୁ ସାହିତ୍ୟମୂଳକ କାବ୍ୟ କବିତା ଭଞ୍ଜନ ପୁରାଣ ଆଦିରେ ମଧ୍ୟ ସୀମିତ ଥିଲା କାବ୍ୟ ଜଗତରେ ମଧ୍ୟ ଆବିର୍ଭାବ ହେବା ସଙ୍ଗେସଙ୍ଗେ ପ୍ରବନ୍ଧର କିମ୍ବା କଳାତ୍ମକର ରୂପ ଦେଖିବାକୁ ମିଳିଥାଏ କାରଣ କଳା ହେଉଛି ଏକ ସାଂସ୍କୃତିକ କଳା ଯାହାକି ପ୍ରତ୍ୟେକ ମଣିଷମାନେ ମନରେ ଥିବା ଉତ୍ସାହକୁ ଏଇ କଳା ମାଧ୍ୟମରେ ନିଜକୁ ଗଢ଼ିଥାଏ ଯେମିତିକି ସଙ୍ଗୀତ ନୃତ୍ୟ ଓଡ଼ିଶୀ ତା'ପରେ ଚିତ୍ରାଙ୍କନ ଇତ୍ୟାଦି ଶୈଳୀ ଭାବରେ ନିଜକୁ ନିଜେ କ'ଣ ନିଜ ଗୋଡ଼ରେ ଭବିଷ୍ୟତରେ ଗଢ଼ିଥାଏ